ହ୍ୟାଲୋ ଆପଣ କ'ଣ କ'ଣ ବିକୁଛନ୍ତି କେଉଁଟା କେତେ ପଇସା ହଁ ମୁଁ ବାଂଲା ଦେଖିଦେବି ଭଲ ସେଲ୍ ହେବ ଏଇଠି କିଛି ସେଲ୍ ହେଉନି ଯେ ମୁଁ ଆଉ ଦୁଇ ଦିନ ପରେ ଦେଖିକି ଯିବି କ'ଣ କହିବି ଆଉ ହଁ ଗୋଟେ ଟାଇମ୍ରେ ଜଳସେବନ ହେବ ନା ଦୁଇ ଟାଇମ୍ ତେଲ ରେଟ୍ ବେଶୀ ତ ସେଇ ଯୋଗୁଁ ଲୋକମାନେ ବିକା ହ୍ୟାଲୋ କୋଡ଼ିଏ ଟଙ୍କାର ଛଣା ଛଣି କ'ଣ ଦେଇଦିଅ ଦୁଇ ଟାଇମ୍ କରୁଛନ୍ତି ନା ଗୋଟେ ଟାଇମ୍ କରୁଛନ୍ତି ସୁଆଦିଆ ହେଉଛି ନା କ'ଣ ସ୍ୱାଦିଷ୍ଟ ହେଉଛି ନା କ'ଣ ହେଲେ ସୁଆଦିଆ ସୁଆଦିଆ ହଁ ହଉ ମୁଁ ଯାଉଛି ବାଙ୍ଗାଲୋର୍ରେ ଦେଖାଦେଖି କରିକି କ'ଣ କହିବି ଆଉ ହଉ ରଖୁଛି